ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା ବାର ହଜାର ତିନିଶହ ଅଶୀ ପାଞ୍ଚ ଲକ୍ଷ କୋଡ଼ିଏ ହଜାର ଚାରିଶହ ପଚାଶ ସାତ ଲକ୍ଷ ସାତ ହଜାର ସାତଶହ ସତୁରୀ ପନ୍ଦର ହଜାର ନଅଶହ ନବେ ପଞ୍ଚାଅଶୀ ହଜାର ପାଞ୍ଚଶହ ପାଞ୍ଚ